ଟେକ୍ନୋଲୋଜି ସମ୍ବାଦକୁ ସାହାଯ୍ୟ କରିଛି ଯେମିତି ସମ୍ବାଦ ମାଧ୍ୟମରେ ପେପରରେ ସେ ସବୁଦିନ ଖବର ଆସୁଥାଏ କିନ୍ତୁ ଟେକ୍ନୋଲୋଜି ମାଧ୍ୟମରେ ଟିଭି ଲାପଟପ ମାଧ୍ୟମରେ ଯେତେବେଳେ କିଛି ବି ଘଟଣା ଘଟୁଛି ସାଙ୍ଗେ ସାଙ୍ଗେ ଏହି ଟେକ୍ନୋଲୋଜି ମାଧ୍ୟମରେ ପ୍ରସାରିତ ହୋଇଥାଏ ଯେମିତିକି କୌଣସି ଠାରେ ଘଟଣା ଘଟୁଛି ସେମିତିକି କାହାକୁ ମର୍ଡ଼ର କରିଛି କେଉଁଠି ଠିକ୍ ସମୟରେ ଖାଦ୍ୟ ଖାଇବାକୁ ଦେଉନାହିଁ କେଉଁଠି ଶାଶୁ ବହୁକୁ ପିଟୁଛି କେଉଁଠି ରାସନ ଚାଉଳ ଠିକ୍ ଭାବରେ ଦେଉ ନାହିଁ କେଉଁଠି ବଳାତ୍କାର କରାଯାଉଛି କେଉଁଠି ନୂଆ ନୂଆ ସ୍କୁଲ କଲେଜ ଖୋଲାଯାଉଛି କେଉଁଠି ନୂଆ ନୂଆ ଡାକ୍ତରଖାନା ଖୋଲା ଯାଉଛି ପ୍ରତିଦିନ କଣ ଚାକିରି ବାହାରୁଛି ସେଗୁଡ଼ିକ ଟେକ୍ନୋଲୋଜି ମାଧ୍ୟମରେ ସାଙ୍ଗେ ସାଙ୍ଗେ ଆମେ ଜାଣି ପାରୁଛୁଁ ଯାହାଦ୍ୱାରା ସମ୍ବାଦ ଶିଳ୍ପକୁ ବହୁ ମାତ୍ରାରେ ଟେକ୍ନୋଲୋଜି ସାହାଯ୍ୟରେ କରାଯାଉଛି